ଆଜିକାଲି ପିଲାମାନେ ଖେଳୁଥିବା କିଛି ନୂଆ ଗେମ୍ ହେଉଛି ଫୁଟବଲ୍ ଆଗରୁ ଦେଖିବା ଆମ ଦେଶରେ କ୍ରିକେଟଟା ଆମ ବ୍ରିଟିଶ ସରକାରର ଆସିଥିଲା ଓ ଖେଳ ମଧ୍ୟ ବହୁତ ପପୁଲାର୍ଟା ହେଇଥିଲା ଖେଳ ଚାଲୁ ଚାଲୁ ଖେଳ ଲୋକପ୍ରିୟ ହୋଇଗଲା ଓ ଏ ପର୍ଯ୍ୟନ୍ତ ଲୋକେ ସେ ଖେଳ ଉପରେ ନିଜର ମନ ଓ ପ୍ରାଣ ଦେଉଛନ୍ତି ମାତ୍ର ଏବେ ଦେଖିବା କିଛି ନୂଆ ଗେମ୍ ଯାହାକି ଫୁଟବଲ୍ ଫୁଟବଲ୍ର କିଛି ଆମ ଭାରତର ଭଲ ଖେଲାଡ଼ି ହେଉଛନ୍ତି ସୁନିଲ ଛେତ୍ରି ଯାହାଙ୍କୁ ଦେଖିକି ଯୁବା ପିଲାମାନେ ଉତ୍ସାହିତ ହୋଇ ତାହା ଖେଳିବାକୁ ଇଚ୍ଛୁକ ହେଉଛନ୍ତି ଫୁଟବଲ୍ରେ ଗୋଟିଏ ଟିମ୍ରେ ଏଗାରଟି ପ୍ଲେୟାର୍ ଥାନ୍ତି ଓ ଆଉ ଗୋଟେ ଟିମ୍ରେ ମଧ୍ୟ ଏଗାରଟି ପ୍ଲେୟାର୍ ଥାନ୍ତି ଗେମ୍ ମଧ୍ୟ ଅନେକ ବଳ ଓ ଶକ୍ତିର ଆବଶ୍ୟକ ଥାଏ ଓ ଗେମ୍ ଖେଳିଲେ ପିଲାମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ ଗେମ୍ ଫୁଟବଲ୍ ବହୁତ ଉତ୍ତମ ଗେମ୍ ଅଟେ ଓ ଭଲ ଭଲ ଖିଲାଡ଼ି ମାନେ ଭଲ ସେ ଖେଳି ଉତ୍ତମ ପଇସା ମଧ୍ୟ ରୋଜଗାର କରିଥାନ୍ତି ଓ ସମ୍ମାନ ମଧ୍ୟ କମାଇଥାନ୍ତି